ଆରେ ଭାଇ ଅଫର୍ ଚାଲିଥିଲା ମୁଁ ସେ ଟାଇମ୍ରେ ଯେଉଁ ବଡ଼ି ୱାଶ୍ଟା ଆଣିଥିଲି ସେଟା ବହୁତ ଖରାପ ଅଟେ ମୁଁ ଯେବେ ବି ଲଗାଉଛି ମୋ ସ୍କ୍ରିନ୍ଟି ବହୁତ ଖରାପ ଦେଖାଯାଉଛି ଏବଂ ମୋ ସ୍କ୍ରିନ୍ରେ କିଛି କୁଣ୍ଡିଆ ହେଇଗଲାଣି ସେଥିପାଇଁ ଯେଉଁ ଆମ ଘରେ ଯେଉଁମାନେ ବି ଲଗଉଛନ୍ତି ସେଇଟା ବହୁତ ଖରାପ ଇଫେକ୍ଟ ପଡ଼ୁଛି ସେଥିପାଇଁ ସେଇଟା ବହୁତ ଖରାପ ଅଟେ ସେଥିପାଇଁ ମୁଁ ତେବେ କହୁଛ ତୁ କୌଣସି ଅଫର୍ ଦେଖିକି କୌଣସି ଜିନିଷ ଆଣିବାଟା ଠିକ୍ ନୁହଁ ସେଥିପାଇଁ ତୁ ଭଲ ଜିନିଷ ଦେଖିକି ଆଣେ